ହେଲୋ

ହଁ କୁହନ୍ତୁ ଭାଇ ହଁ ଖୋଲିଥିଲୁ ଆଜ୍ଞା ଆମକୁ ଚାରିଟା ଜାର୍ ଦରକାର

ଆମର ଆଡ୍ରେସ୍ ହଁ ଆମର ଏଚ୍ ୱାନ୍ ଅଛି ଅଛି କିନ୍ତୁ ଆପଣଙ୍କ ଟା ବେଶୀ ହେଉଛି ହଁ ହଁ ହଉ ଠିକ୍ ଅଛି ନାଇଁ ଆପଣଙ୍କ ଚାରିଟା ବୋତଲକୁ ଶହେ କୋଡ଼ିଏ ଟଙ୍କା ମାର୍କେଟ୍ରେ ତ ପଇଁଚାଳିଶ ଟଙ୍କା ଗୋଟେ କୋଡ଼ିଏ ଲିଟର୍କୁ ବିକ୍ରୀ ହେଉଛି ଆପଣଙ୍କ ଶହେ କୋଡ଼ିଏ ଟଙ୍କା ଏତେ ରେଟ୍ ଆପଣ କୋଉ ପାଣି ଲାବ୍ରୋଟେରୀ ଇଏ କରୁଛନ୍ତି ଟେଷ୍ଟ୍ କରୁଛନ୍ତି

ହଉ ଠିକ ଅଛି ତ ଆପଣ ଟିକେ ରେଟ୍ ଟିକେ କମ କରନ୍ତୁ ଟିକେ ଆମେ ସବୁଦିନିଆ କଷ୍ଟମର୍ ନା ତମେ କ'ଣ ଆମ ହଉ ଠିକ୍ ଅଛି ଆଜ୍ଞା